ବଗିଚା ମାନଙ୍କରେ ନାନାପ୍ରକାରର ମସଲା ମସଲି ଏବଂ ଫଳ ପନିପରିବା ଏବଂ ଔଷଧୀୟ ଗଛ ମାନ ଫଳମାନଙ୍କର ମଧ୍ୟ ଗଛ ଲଗା ଯାଇଥାଏ ଏହାହିଁ ଥିଲା ମୋର ପ୍ରଥମ ପ୍ରେରଣା ମୁଁ ଏହି ଗଛମାନଙ୍କୁ ଲଗାଇ ସବୁପ୍ରକାରର ସୁବିଧା ପାଇ ପାରିଥାଏ ମୋ ଘରେ ଯାହା ବି ରୋଷେଇ କରାଯାଇଥାଏ ମୁଁ ଏହି ବାଗିଚାରୁ ମୋର ପନିପରିବା ଆଦି ତୋଳି ଆଣି ରୋଷେଇ କରିଥାଏ ଏବଂ ଚାହା ଆଦିରେ ପକାଇବା ପାଇଁ ଏବଂ କାଢ଼ା ଆଦି ପ୍ରସ୍ତୁତ କରିବା ପାଇଁ ଏହି ବଗିଚାରୁ ମଧ୍ୟ ଔଷଧୀୟ ଲବଙ୍ଗ ଇଲାଇଚି ଏବଂ ଏହିଭଳି କେତେକ ମସଲାକୁ ବାହାର କରି ଆଣିଥାଏ ଫଳମୂଳ ଆଦି ମଧ୍ୟ ମୋର ବାଗିଚାରୁ ହିଁ ମତେ ପ୍ରାପ୍ତ ହୋଇଯାଇଥାଏ ପୁଷ୍ପମାନଙ୍କ ପାଇଁ ମଧ୍ୟ ମୁଁ ମୁଁ ବଗିଚାର ହିଁ ବ୍ୟବହାର କରିଥାଏ ଠାକୁର ପୂଜା ଏବଂ ମନ୍ଦିରକୁ ଗଲାବେଳେ ମୁଁ ଫୁଲ ଆଣି ପୂଜା କରିଥାଏ ଏସବୁ ସୁବିଧା ମୋ ବଗିଚାରୁ ହିଁ ମୋତେ ମିଳିଥାଏ